ହଁ ହ୍ୟାଲୋ ହଁ କହୁଛି ହଁ ଆଚ୍ଛା କେତେ କ୍ଷୀର ଦରକାର କୋଡ଼ିଏ ଲିଟର କ୍ଷୀର କହିଲେ କେଉଁ କ୍ଷୀର ଗାଈ କ୍ଷୀର ଅଛି ଜର୍ସି ଗାଈ କ୍ଷୀର ଅଛି ଦେଶୀ ଗାଈ କ୍ଷୀର ଅଛି ମଇଁଷି କ୍ଷୀର ଅଛି କେଉଁ ଟାଇପର କ୍ଷୀରଟା ଦରକାର ଦେଶୀ ଗାଈ କ୍ଷୀର ଲିଟର ପିଛା ଷାଠିଏ ଟଙ୍କା ଜର୍ସି ଗାଈ କ୍ଷୀର ପଡ଼ିବ ପଚାଶ ଟଙ୍କା

ୟାକୁ କହିଲେ ଓମ୍ଫେଡ଼ କ୍ଷୀର ଓମ୍ଫେଡ଼ କ୍ଷୀର ଗୁଡ଼ାକ ଟିକେ ତାହାର ପ୍ୟାକେଟ୍ ଦରିଆ ଆପଣଙ୍କର ପଡ଼ିଲେ ସେ କମ ପଡ଼ିବ କିନ୍ତୁ ଓମ୍ଫେଡ଼ କ୍ଷୀରଟା ସେତେ ଭଲ ରହିବନି ତାର ମାନଟା କ୍ଷୀରର ମାନଟା ଭଲ ରହିବନି ତେଣୁ କରି କୁହ କଣ କଣ ପାଇଁକା ନେବେ କେଉଁ କାମରେ ଲଗେଇବେ କ୍ଷୀର ତାହାଲେ ମିଠା ଯଦି ତିଆରି କରିବେ ଆପଣ ବନ୍ଧୁଙ୍କ ଘରକୁ ଦେବା ପାଇଁ କରିବେ ତେଣୁ କରି ଦେଶୀ ଗାଈ କ୍ଷୀରଟା ନିଅନ୍ତୁ ଯଦି ବା ଅଧିକା ଟିକେ ପଇସା କିନ୍ତୁ ଦେଶୀ ଗାଈ କ୍ଷୀରଟା ନେଲେ ଭଲ ହେବ ହଁ ଦେଖିବା ଆପଣ ଆସନ୍ତୁ ଆସିଲେ କଥାବାର୍ତ୍ତା ହେଲେ କେତେ କ୍ଷୀର ନେବେ ଯଦି ବହୁତ ବେଶୀ ପରିମାଣରେ କ୍ଷୀର ନେବେ ତାହାଲେ କିଛି ରେଟ କମେଇ ଦେବା

ନାଇଁ ନାଇଁ ପାଣି ମିଶା ଦେବୁନୁ ଆପଣଙ୍କୁ ଠିକ୍ କ୍ଷୀର ଦେବୁ ଅଲଗା ଦୋକାନରେ ଆପଣ ଯଦି କ୍ଷୀର ନେବେ ଅଲଗା ଦୋକାନରେ ଆପଣ ପାଣି ମିଶା ପାଇବେ କିନ୍ତୁ ଆମ ଦୋକାନରୁ ଗୋଟେ ଥର ନେଇକି ଦେଖନ୍ତୁନା କ୍ଷୀର ଯଦି ଭଲ ନ ରହିବ ଆପଣ ପଇସା ଦେବେନି

ଆପଣ ଯେମିତି କହିବେ ଆପଣ ଯଦି କହିବେ ପଠେଇ ଦବାକୁ ତାହାଲେ ଆମର ଯେଉଁ ଲୋକ ଅଛନ୍ତି ସିଏ ନେଇ ଆପଣଙ୍କ ଆଡ୍ରେସ ଦେବେ କୋଉ ଜାଗାରେ ପହଞ୍ଚିବ ଆଉ ଆପଣଙ୍କର ଫୋନ ନମ୍ବର ଦେବେ ଆପଣଙ୍କର ଘର ଆଡ୍ରେସ ଦେବେ ଦେଲେ ଆମ ଲୋକ ନେଇକିରି ଆପଣଙ୍କ ପାଖରେ ପହଞ୍ଚେଇ ଦେବ ହଁ ଆପଣ ଯଦି ବେଶୀ ପରିମାଣରେ କ୍ଷୀର ନେବେ ତାହାଲେ ଆମେ ଲୋକଟାକୁ ସେମିତି ପଠେଇକିରି ଫ୍ରି ଅଫ୍ କଷ୍ଟରେ ତାହାର କୌଣସି ପାରିଶ୍ରମିକ ଦେବେନି ବିନା ପାରିଶ୍ରମିକରେ ସେ ଲୋକଟି ନେଇ ଆପଣଙ୍କ ପାଖରେ ଠିକ୍ ଟାଇମରେ ଠିକ୍ ସମୟରେ କ୍ଷୀର ପହଞ୍ଚେଇ ଦେବ

ହଉ ଆପଣଙ୍କୁ ଯେତେବେଳେ ଟାଇମ ମିଳିବ ଆପଣ ମୋତେ ଟିକେ ଫୋନ କରିକି ଆସିବେ ମୁଁ ଟିକେ ବ୍ୟସ୍ତ ଲୋକ ଇଆଡ଼େ ସିଆଡ଼େ ହେଇକି ରହୁଥିବି ଆପଣ ଟିକେ ଫୋନ କରିଦେବେ ଆସିବେ ଆମ କ୍ଷୀରର ମାନଟାକୁ ଦେଖିବେ ଏବଂ ଯାହା ଆମ ରେଟ ହେବ ସେହି ଅନୁସାରେ ଫାଇନାଲ କରିବେ ବା ନିଷ୍ପତି ନେବେ ଏବଂ ଆମକୁ କିଛି ନହେଲେ ଅଧା ବା ପଚାଶ ଭାଗ ଆଡ଼ଭାନ୍ସ ବା ଅଗ୍ରୀମ ଟଙ୍କା ଆମକୁ ଆପଣ ଦେବେ ଆଉ କ୍ଷୀର ପାଇଗଲା ପରେ ଆପଣଙ୍କ ଘର ପାଖରେ ଆଉ ଅଧା ଟଙ୍କା ଯେଉଁ ବାକି ଥିବ ଆମର ଯୋଉ ଲୋକଟି ଯାଇଥିବ ଆପଣ ତା ହାତରେ ଦେଇଦେବେ ହଉ ହଉ ଠିକ୍ ଅଛି